ତ ଆପଣ ମୋତେ ପ ପଚରାଇଛନ୍ତି କି ଖାଦ୍ୟ ଖାଦ୍ୟ ଅଫରରେ ମିଳୁଛେ କି କେନ୍ତାକେ କେନ୍ତାକ ଆପଣ ଯାଞ୍ଚ କରିବେ ତ ମୁଇଁ କହି ସାଧା କହି ଦେଉଛେ ସାଧା ପୁରା ସିଧା ସିଧା କି ଯଦି କି ଆପଣ ଚାଁହୁଁ କି ଆପଣ ଚାହୁଁଛନ୍ ଯେ ଖାଦ୍ୟଟା ସେମିତି ଖାଦ୍ୟଟା କେନ୍ତାକିରି ଆପଣ ଜାଣିବେ ତ ଆପଣଙ୍କ ଆଖପାଖରେ ଯେନ୍ ବିି କମ୍ପାନୀର ଜିନ୍ ବିି ଦୋକାନ ସେଟାକେ ଦେଉଛନ୍ ଆପଣ ପଚାରିବେ କି ଆପଣ ପଚରାବେକି ଆପଣ ଆପଣ ଯେନ୍ ଦୁକାନରେ ରେଟ୍ ସେନ ଖାଦ୍ୟ ଅଫରରେ ମିଳୁଛେ କି ନାହିଁ କି ଯେନ୍ ଯେନ୍କେ ଆପଣ ପଚାରି ପାରିବେ ଆରୁ ଆପଣଙ୍କର ମିଠା ଯଦି ଆପଣଙ୍କ କେ ପର୍ବ ଆଉଛେ କି ଆପଣ କାହା ବାହାଘର କେ ଯାଉଛନ୍ ନାଁ ଆପଣ ମିଠାର ଧରିକିି ତ ଗ୍ୟାରେଣ୍ଟି ବାଧ୍ୟ ଯିବେ ତ ସେ ତ ଆପଣ ପଚାରାବେ କି ନଁ ମିଷ୍ଟା ହେଲେ ଆମର ଆପଣଙ୍କୁ ଡି ଆମକୁ କମ ଦରକାର ସେଟା ଅଫରରେ ଯଦି ମିଲୁଛେ ବୋଇଲେ ତୁମେ ଆପଣ ତା' ଦୋକାନକେ ହେଇଯିବେ ତ ଯଦି ଅଫର୍ରେ ବି ମିଲୁଛି ଆର୍ ଭଲଟା ବି ଦେଉଛେ ବୋଇଲେ ତ ଆପଣ ତା' ଦୋକାନକେ ହେଇଯିବେ ନା ତ ସେଥିପାଇଁ ଆପକେ କ'ଣ କରିବାର ଅଛେ ଯେନ୍ ଯେନ୍ ବି ଯେନ୍ ଯଦି ଆମର କ ବେକରୀ ଯେନ୍ ଆମର ଅଛେ ସେନେ ଫ୍ରିରେ ରୁ ତାପରେ ସେ ବେକରୀ ଜିବା ଜଣା ଅଛ ବୋଲେ କଲ୍ କରିଦେବେ ନା ପରେ ପଚାରି ଦେବେ ହଁ ବୋଇଲେ ହଁ ଯିବା ଆଉ ଯଦି ଆପରେ ନାଇଁନ ତ ଆପଣ କାଁ କରିବେ ପାଖରେ ଲୋକେ ପଚରେଇ ଦେବେ ସେମାନେ ଯଦି ନାଇଁ ଜାନି ନାଇଁ ଜାନି ବୋଇଲେ ବେଲେ ଆପଣଙ୍କୁ ସେ ବେକରୀ ଟିକେ ଦୁରିଆ ହେଉଥିବା ବୋଲେ ଆପଣ କାଁ କରିବେ ତ ଟିକେ କଣ୍ଟାକ୍ଟ କରିବେ କେନକନ୍ ମାନ୍କେ ଆ ଯେଉଁ କଣ୍ଟାକ୍ଟ କଲେ ତ ମିଲିବା କେନ୍ତା କେନ୍ତା କରି ନମ୍ବର ନମ୍ବରରେ କଲ୍ କରିଦେବେ ପଚାରିଦେବେ ହଁ ବୋଇଲେ ଯିବେ ନାଇଁ ବୋଲେ ନାଇଁ ଯାଉନ୍ ସାଧା ସିମ୍ପଲ ଜିନିଷ ଆର୍ ଆର୍ ଅଫର୍ ସେମାନେ ବି ନାଇଁ କହିପାରିଲେ ବୋଲେ ଆର୍ ଆପଣ ପାଖେ ଗୁଟେ ନ ଜିନିଷ ଅଛି ଆଉ ସେମାନେ ବି ନାଇଁ କହିପାରିଲେ ବୋଲେ ଆପଣ ନିଜେ ଯାଇକରି ସେ ପଚରା ପୁଚୁରା କରି ଆଣବାକେ ପଡ଼ବା ସେଟା ସାଧା ସିମ୍ପଲ